ଆମ ଓଡ଼ିଶାରେ ବଞ୍ଚିତ ଥିବା ଆଦିବାସୀ ମାନଙ୍କ ହସ୍ତଶିଳ୍ପୀ ବିଷୟରେ କୁହାଯାଇଛି ତୋଷାଲି ମେଳା କଟକ ଠାରେ ହୋଇଥାଏ ଏହି ମେଳାରେ ଆଦିବାସୀ ମାନଙ୍କ ହାତ ତିଆରି ଜିନିଷ ଯେପରିକି ସମ୍ବଲପୁରୀ ଶାଢ଼ୀ ମାଟି ପାତ୍ର କଣ୍ଢେଇ ବିଭିନ୍ନ ଧାତୁରେ ତିଆରି ପାତ୍ର ଏହି ମେଳାକୁ ଆସିଥାଏ ଆଦିବାସୀ ମାନଙ୍କ ହସ୍ତଶିଳ୍ପୀ ହସ୍ତଶିଳ୍ପ ଜିନିଷ ଗୁଡ଼ିକୁ ଲୁପ୍ତ ହେବାକୁ ନ ଦେବା ପାଇଁ ଏହି ମେଳା କରାଯାଇଥାଏ